ଓଡ଼ିଆ ଭାଷାର କିଛି ଅନ୍ୟାନ୍ୟ ବୈଶିଷ୍ଟ୍ୟ କ'ଣ ଅଛି ଯାହାକୁ ଆପଣ ଆକର୍ଷଣୀୟ ମନେ କରନ୍ତି ହଁ ଓଡ଼ିଆ ଭାଷାର ଅନ୍ୟାନ୍ୟ ବୈଶିଷ୍ଟ୍ୟ ଅଛି ଯାହାକୁ ମୁଁ ଆକର୍ଷଣୀୟ ମନେ କରେ ସେମିତି କଟକର ଭାଷାକୁ କଟିକିଆ ନୂଆପଡ଼ାର ଭାଷାକୁ ନୂଆପଡ଼ିଆ ବଲାଙ୍ଗୀରର ଭାଷାକୁ ବଲାଙ୍ଗୀରିଆ ସେମିତି ଆମ ଓଡ଼ିଶାରେ ଲୋକମାନେ ବିଭିନ୍ନ ଅଞ୍ଚଲରେ ବିଭିନ୍ନ ପ୍ରକାର ଭାଷା ବ୍ୟବହାର କରନ୍ତି ଆମ ଓଡ଼ିଶାରେ ଭାଷା ଗୋଟିଏ ମଧ୍ୟ ନୁହେଁ ବହୁତ ପ୍ରକାର ଭାଷା ଅଛି ଯେମିତିକି ସାନ୍ତାଳିଆ ଭାଷା ଛତିଶଗଡ଼ି ଭାଷୀ ବଲାଙ୍ଗୀରିଆ ଭାଷା ଇତ୍ୟାଦି ଭାଷାର ବିଭିନ୍ନତର ହେବା ଯୋଗୁଁ ଲୋକମାନେ ଅନ୍ୟ ଅଞ୍ଚଳକୁ ଗଲେ ସେମାନେ ସେଠିକାର ଭାଷାକୁ ମଧ୍ୟ ଟିକେ ସମୟ ଲାଗି ବୁଝିବାକୁ ଭାଷାର ହେବା ଯୋଗୁଁ ଲୋକମାନେ ନିଜକୁ ସେ ଲୋକଠାରୁ ଅନ୍ୟ ମନେ କରନ୍ତି ଲୋକମାନେ ଭାଷା କହୁଥିବା ଯୋଗୁଁ